ଚାଷ୍ କେ ୟାହାଦେ ଆଜ୍ଞା ଆମେ ପୁରା ନିଜର୍ ଜୀବିକା ଭାବେ ନିର୍ଭର କରୁଛୁଁ ଆର୍ ଚାଷ ପରିଶ୍ରମ୍ ଅଧିକ କଲେ ଚାଷ କାମ୍ ଭଲ୍ ହେଇପାରସି୍ ପରିଶ୍ରମ୍ ନେଇଁ କହିଲେ କେଇସିଁ କାମ୍ ନେହିଁ ହେଇପାରେ ଯେତିକି ପରିଶ୍ରମ୍ କରବେ ସେତକି ଫଲ୍ ପାଇବେ ସେଥିର୍ ଲାଗି ବୋଲିକରି ଆମକୁ ପରିଶ୍ରମ୍ କର୍ବାର୍ ହଉଛେଁ ପ୍ରଥମ କଥା ଯଦି ପରିଶ୍ରମ୍ କଲା ଆମେ ତାରନୁଁ ଫଲ୍ ପାଇ ପର୍ମା ଆର୍ ସେଇଟାକେ ଆମେ ଉପୋଭେଗ୍ ବି କରିପାର୍ମା ଆର୍ ପରିଶ୍ରମ୍ ନାଇଁ କଲେ କିଛି ଜିନିଷ୍ ଗୁଟେ ଆମେ ଲାଇଫରେ ଆମେ କରି ନାଇଁ ପାରୁଁ ସବୁ ହଉଁଛେଁ ପରିଶ୍ରମ୍ ଧର୍ଯ୍ୟ ଯତ୍ନ କଠିନ ଏଇସବୁ ପରିଶ୍ରମ୍ ହଉଛେଁ ମେନ୍ କଥା ଧର୍ଯ୍ୟ ଧରବେ ପରିଶ୍ରମ୍ କରବେ କଠିନ କାମ୍ ବି କରବେ ଯତନ୍ ବି କରବେ ସେ ସବୁ କେ ନେଇକରି ଆମେ ଆମରି ସଂସାରଟା ଗଢ଼ିଛେ